ଓଡ଼ିଆ ଭାଷା ଗୋଟେ ସରଳ ସୁନ୍ଦର ଓ ସହଜ ଭାଷା ଓଡ଼ିଆ ଆମେ ସମସ୍ତେ କହିପାରୁ ଲେଖିପାରୁ ପଢ଼ିପାରୁ ଆମ ଗାଁ ଆମ ସହରର ଛୋଟ ଛୋଟ ଛୁଆମାନେ ବି ଓଡ଼ିଆ ପଢ଼ିପାରନ୍ତି ଓଡ଼ିଆ ଆମର ମାତୃଭାଷା ଏଇଟା ଯଦି ଗୁଗୁଲ୍ରେ ଥିବ ତା'ହେଲେ ଏଠାର ଲୋକମାନେ ଓଡ଼ିଶାର ଲୋକମାନେ ସହଜରେ ଓଡ଼ିଆ ଭାଷା ପଢ଼ିପାରିବେ ଅଲଗା ଜାଗାରୁ ଅଲଗା ଜାଗା ଯାଇପାରିବେ ଏଇଟା ତାଙ୍କର ବହୁତ ସୁବିଧା ହବ